ସ୍କୁଲ୍ ଟାଇମ୍ଟି ମୁଇଁ ଆଉଥିନି ମୋର କରୁଥିଲି ଖାଉଥିଲି ମୋତେ ବହୁତ ଭଲ ଲାଗ୍ସି ହେନଟା ଖାଇବାର୍ଟା ଚିଲ୍ଲୀ ଚିକେନ୍ ବହୁତ୍ ବଢ଼ିଆଁ ଲାଗ୍ସି ହେନ ରେଷ୍ଟୁରାଣ୍ଟ୍ର ଖାଇବାର୍ଟା ଇହା ଯେ ବି ଅନେକ ରେଷ୍ଟୁରାଣ୍ଟ୍ ଭଲ୍ ଅଛି ବହୁତ ଭଲ୍ ବଢ଼ିଆଁ ଅଛି ଖାଇବାର୍ ଲାଗି ଆମର୍ ସ୍କୁଲ୍ ଟାଇମ୍ରେ ଯେନ୍ତା ଖାଉଥିଲୁ ଇହାର ବି ଅର୍ଡ଼ର୍ କରିକି ଖାଇବାର୍ କେ ମୋତେ ବହୁତ ଦିନଟା ଭଲ୍ ଲାଗ୍ସି କୋହିନୁର୍ ରେଷ୍ଟୁରାଣ୍ଟ୍ ବହୁତ ବଢ଼ିଆଁ ଅଛିଁ ମୋର୍ ସାଙ୍ଗମାନେ ବି ସବୁ ବହୁତ ପସନ୍ଦ କରୁସନ୍ ସ୍କୁଲ୍ ଟାଇମ୍ରେ ଆମେ ବହୁତ ସାଙ୍ଗମାନେ ଆସିଥିନୁ ଏଣିକେ ଆର୍ ବି ମୋତେ ଭଲ ଲାଗ୍ଲା ଯେ ମୁଁ ଆସିଛେଁ ଇହାକେ ଖାଇବାର୍ ଲାଗି ଲେକିନ୍ ଗୁଟେ ମିସ୍ ହେଇଯାଉଛି ଖାଲି ଯେ ମୋର୍ ସାଙ୍ଗମାନେ ଇହାଦି ମୋର୍ ପାଖେ ନାଇଁ ନ ମୁଇଁ ଏକେଲା ଆସିଛି ହେନ୍କେ ଖାଇବାର୍ ଲାଗି ଏଇନା ଯେନ୍ ବସିକରି ମୋର ଫେବରେଟ୍ ଜିନିଷ ଯେନ୍ ଖାଉଛେଁ ଚିଲ୍ଲୀ ଚିକେନ୍ ମୋତେ ବହୁତ୍ ମୋର ସ୍କୁଲ୍ ଟାଇମ୍କେ ସ୍ୱର ଲାଗୁଛି ସାଙ୍ଗମାନଙ୍କୁ ସାଙ୍ଗମାନଙ୍କୁ ସ୍ୱର ଲାଗୁଛି ବହୁତ ଖୁଜା ଲାଗୁଛି ଏଇ ରେଷ୍ଟୁରାଣ୍ଟ୍ଟି ଖାଇବାର୍ ଲାଗି ବହୁତ ବଢ଼ିଆଁ ଲାଗସିଁ ଅର୍ଡ଼ର୍ କଲାବେଲିକି ବଢ଼ିଆ ବଢ଼ିଆଟା ଦେସନ୍ ଖାଇବାର୍ କି